ପ୍ରଥମତଃ କାର୍ଯ୍ୟନିର୍ବାହ କାର୍ଯ୍ୟକଳାପରୁ କିଛି ସମୟ ବାହାର କରି ମନୋରଞ୍ଜନ କରାଇବାରେ ସମସ୍ତଙ୍କର ଭୂମିକା ରହିବା ଉଚିତ ମନୋରଞ୍ଜନ ହିଁ ନିଜର ମାନସିକ ଏବଂ ଶାରୀରିକ ଦକ୍ଷତାକୁ ବଢ଼େଇ ଥାଏ ଯଥା ଆମର ଏଥିରେ ଏହି ଆମର ଏହି ନିକଟସ୍ଥ ସପିଂ ମଲ୍ ତ ବହୁତ ଖୋଲି ଗଲାଣି ସିନେମା ହଲ୍ ଅଛି ପାର୍କ ତ ଅନ୍ୟାନ୍ୟ ରହିଛି ତେଣୁକରି ସବୁ ମନୋରଞ୍ଜନକ୍ଷମ କରେଇଥାଏ ସପିଂ ମଲ୍ରେ ଆମେ ସପିଂ କରୁ ଏବଂ ଲୁଗାପଟା ଇତ୍ୟାଦି ହେଇଯାଏ ଯାନିଯୌତୁକ ପାଇଁ କିଣିଥାଉ ସିନେମା ହଲ୍ରେ ଆମେ ସିନେମା ଦେଖିବାକୁ ଯାଇଥାଉ ଏବଂ ପାର୍କରେ ଆମେ କିଛି ସମୟ ବସି ଆମର ମାନସିକ ଶାନ୍ତି ଏବଂ ଚେତନା ବଢ଼େଇଥାଉ ତ ସେଥିପାଇଁ ମନୋରଞ୍ଜନର ଖୋରାକ ଆମକୁ ପାର୍କ ସପିଂ ମଲ୍ ସିନେମା ହଲ୍ ଇତ୍ୟାଦି ଯୋଗାଇଥାଏ